ମୁଇଁ ଭଲ୍ ଭଲ୍ ପିଠା ପଣା ବନେଇଁ ଜାନ୍ସିଁ ଟିଭି ଦେଖିକରି ଟିଭି ନ ମୁଇଁ ଯାହା ଦେଖ୍ସି ସେଟା ଶିଖ୍ସିଁ ସବୁ ଆରୁ ସ୍ୱାଂଲି ପିଠା ବି ବନାଶି ସୁଜିର ଆରୁ ମଣ୍ଡା ପିଠା ବି ବନାସିଁ ମଡ଼ାକେ ଆଗେ ଜତ୍ନି କରିଦେସିଁ ଆଉ ତେହ୍ରୁ ଭେଲି ଦେଇକରି ଗୁଡ଼ ଗୁଡ଼ ଦେଇକରି ମୁଇ ଯତ୍ନି କର୍ସିଁ ଆଉ ତା'ପରେ ମୁଇଁ ସେଟାକେ ଗୋଲ୍ ଗୋଲ୍ ଢ଼େଣା ବନାସିଁ ଆଉ ତାପରେ ମୁଫଲି ରାଏସ୍ ଆଉ ଦେଇକରି ଭେଲିରେ ତାହାକେ ମୁଁଇ ସେ ଭିତରେ ପୂର୍ ବନାସଁ ନଡ଼ିଆ ଦେଇକରି ପୁର୍ ବନେଇକରି ତାହାକେ ତେଲରେ ବି ଛାଣ୍ସିଁ ଆଉ ସିଝାସି ବିଲ ଆଉ ସ୍ୱାଂଲି ସ୍ୱାଂଲି ପିଠା ବନାସିଁ ସେଟା ବି ଯତ୍ନେ ଘାଣ୍ଟିକରି ସ୍ୱାଂଲି ପିଠା ବନାସିଁ ଚଉଡ଼ା ଚଉଡ଼ା କରିସିଁ ଆଉ ସେଟାକେ ଗୁଟେ ଗିଲାସ୍ ଟାକେ ମୁଇଁ କାଟ୍ସି ସବୁ ଗୋଲଗୋଲ୍ କରି ଆଉ ସେଟା ଛଣା ଛଣି କର୍ସିଁ ଆରୁ ସେଟା ବି ଦେଖ୍ସିଁ ଆଉ କଦଲୀର ଭି ବନାସିଁଁ ଆଉ ବାଇଗଣ ବି ବରା ବନାସିଁ ଆଗରୁ ବେସନ୍ ଗୁଲିକରି ସେ ବାଇଗଣ୍କେ ଚକି ଚକି କରି କାଟିକରି ସବୁ ମୁଇଁ ତେଲ ପକେଇକରି ସେଟା ବରା ବନାସିଁ ବାଇଗନ୍ ବରା ବନାସିଁ ମିର୍ଚ୍ଚା ବରା ବନାସିଁ ଅବା ଚାଉଲ୍ ବରା ବନାସିଁ ସେଟା ବେଲେ ସବୁ ଟେଷ୍ଟ୍ ଲାଗ୍ସି